ହେଲୋ ହଁ ହଁ ହଁ ମୁଁ ଗର୍ବୀ ଆଉ ଆଉ କୋଉଠି ଅଛ ଘରେ ଅଛ ଆଉ ସବୁ ଭଲ ଅଛି ତ ଆଉ ଆଉ କେଉଁଠିକି ସୁଚିତ୍ରା ହଲ ଓହଃ ହଁ ମୁଁ ତ ହଁ ସେତେବେଳେ ଦେଖିଥିଲି କଣ୍ଢେଇ ଆଖିରେ ଲୁହ ହୁଁ ଆଃ ହଉ ଚାଲଯିବା ଦେଖିବା ଦେଖିଦେଇ ଆସିବା ଆଉ କ'ଣ ଘରେ ବସି ବସି ବୋର ହେବାକଥା ଯାଇକି ଦେଖିଦେଇ ଆସିବା କଥା ଆଉ ଆଃ ଆ ଫୋନ୍ କରିବି ଆଉ ଆଉ ଶୁଣ ଆଉ ପିଲାମାନେ କ'ଣ କରୁଛନ୍ତି ହଉ ହଁହଁ ଅ ଆଉ ହଁ ରୋଷେଇ ସରିଲାଣି ଆଉ ରୋଷେଇ ସରିଲାଣି ଆଉ ଆଉ ହୁଁ ଯିବା ଦେଖିକିନା ଯିବା କହିବା ଆଉ ବୁଝିକିନା ତୁମେ କହିବା ତାପରେ ଯିବା ଦେଖିକିନା ଆସିବା ଘରେ ବସି ବସି ତ ଏମିତି ବୋର ହେଉଛୁ ଆଉ

ହଁ ହଉ ହଲରେ ଦେଖିଛ ନ ନାହିଁ ବା ଅ ପାଇବନି ହଉ ହଁ ପିଲାମାନେ ଆସନ୍ତୁ ତାଙ୍କୁ ଖାଇବା ପିଇବା ଦେଇ ଦେଇକି ଯିବା ଯାଇକିନା ଦେଖିକିନା ଆସିବା ଆଉ କ'ଣ ସବୁବେଳେ ତ ଘରେ ବସୁଛେ ଯାଇକିନା ବସିକି ବୁଲାବୁଲି କରିକି ଦେଖିକିନା ଆସିବା ଆଉ ତୁମର ଟିକେ କାମଧନ୍ଦା ହଁ ହଁ ହଉ ହଉ ପିଲାମାନେ ଆସନ୍ତୁ ଆଉ ବୁଝାବୁଝି କରିଦେଇକି ଯିବା ଆଉ ଦେଖି ଦେଇକି ଆସିବା ଆଉ ହଁ ଆଉ ହଉ ବେଗା ବେଗି କାମ ସାରିବା ତାପରେ ଯିବା ଆଉ ଆଉ ସେପଟୁ କହିବ ଆଉ ହଁ ହ ରେଡି ହୋଇଥିବି ଅଟୋରେ ଯିବାଟି ହଁ ଯିବାର ଆସିଲେ କହିବ ଆଉ ହଁ ହଉ ହଉ ହଁ